ଆମର ଏହି ଅଞ୍ଚଳର ବା ଭଦ୍ରକ ଜିଲ୍ଲାରେ ଯେତେବି ସବୁ ଓଡ଼ିଆ ବା ଇଂରାଜୀ ଖବରକାଗଜ ଆସୁଛି ପ୍ରତିଦିନ ଯେପରିକି ସମାଜ ସମ୍ବାଦ ଧରିତ୍ରୀ ଦିନଲିପି ପ୍ରମେୟ ଦ ଇଣ୍ଡିଆନ ଏକ୍ସପ୍ରେକ୍ସ ଦ ହିନ୍ଦୁ ଏସବୁ ଖବରକାଗଜରେ ସମସ୍ତ ଆଗାମୀ ପରୀକ୍ଷା ବା ଉଚ୍ଚଶିକ୍ଷା ନିମନ୍ତେ ପ୍ରବେଶିକା ପରୀକ୍ଷା ବିଷୟରେ ଆସିଥାଏ ଯାହାକୁ ପିଲାମାନେ ପଢ଼ି ଜାଣିପାରିବେ କି ତାଙ୍କର ପରୀକ୍ଷାର ଆବେଦନ ତାରିଖ କେବେଠୁ ଆରମ୍ଭ ହେଉଛି ଓ କେବେ ଶେଷ ହେବ ଓ ପରୀକ୍ଷା କେବେ ହେବ ତେଣୁ ଏସବୁ ପିଲାମାନଙ୍କ ପାଇଁ ବହୁତ ସହାୟକ ହୋଇଥାଏ ଓ ଏହାକୁ ପଢ଼ି ପିଲାମାନେ ନିଜ ନାମ ଲେଖା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଇପାରିଥାନ୍ତି ତେଣୁ ଶିକ୍ଷା ବା ଉଚ୍ଚଶିକ୍ଷା ବିଷୟରେ ଖବରକାଗଜରେ ଅନେକ ଖବର ସବୁବେଳେ ପ୍ରଚାର ଓ ପ୍ରସାର ହୋଇଥାଏ ଓ ପିଲାମାନଙ୍କର ଉଚ୍ଚଶିକ୍ଷା ବିଷୟରେ ଏଥିରେ ବେଳେବେଳେ କିଛି ସଂକ୍ଷିପ୍ତ ବିବରଣୀ ଥାଏ କିନ୍ତୁ ପିଲାମାନେ ତାକୁ ନେଇ ନିଜର ନିଷ୍ପତି କରିପାରି ନଥାନ୍ତି ନିଜର ନିଷ୍ପତି ପାଇଁ ସେମାନେ ସବୁବେଳେ ଗୁରୁଜନ ବା ନିଜର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଠାରୁ ବିଭିନ୍ନ ପ୍ରକାର ପରାମର୍ଶ ନେଇଥାନ୍ତି